ଯେଉଁ ଘର ମାନଙ୍କରେ ନବଜାତ ଶିଶୁମାନେ ଜନ୍ମ ହୋଇଥାଆନ୍ତି ସେହି ଘରର ପରିବେଶ ନିହାତି ଭାବରେ ଠିକ ରଖିବା ଦରକାର କାହିଁକିନା ନବଜାତ ଶିଶୁମାନଙ୍କୁ ବହୁତ ପ୍ରକାର ରୋଗ ଯେମିତି ତାଙ୍କ ପାଖ ନ ମାଡ଼ି ପାରିବ ଉଦାହରଣ ହେଉଛି ସିଏ ଯେଉଁ ଘରେ ଜନ୍ମ ହେଇଥାନ୍ତି ବା ରୁହନ୍ତି ସେ ଘରକୁ ଭଲ ଭାବରେ ପରିଷ୍କାର ରଖିବା ଦରକାର ଡେଲି ଫିନାଇଲ୍ରେ ସ ତାକୁ ପୋଛିବା ଦରକାର ଏବଂ ତାଙ୍କ ଲୁଗାପଟା ହେଉ ବା ତାଙ୍କ ମାଙ୍କ ଲୁଗାପଟା ହେଉ ସଫା ସୁତୁରା ରଖିବା ଦରକାର ଏବଂ ତାକୁ ଖରାରେ ଶୁଖାଇବା ଦରକାର ଯାହାଫଳରେ ସେଥିରେ ଯାହା ଜୀବାଣୁ ଥିବେ ସବୁ ମରିଯିବେ ଏବଂ ପରିବେଶ ସୁରକ୍ଷା ଠିକ ଭାବରେ ହେଇପାରିବ ଏବଂ ସିଏ ଯେଉଁଠି ଶୋଇବେ ତାଙ୍କ ଉପରେ ସବୁବେଳେ ମଶାରି ବ୍ୟବହାର କରିବା ନିହାତି ଦରକାର ଆଉ ତାଙ୍କୁ ଧରିଲା ଟାଇମ୍ରେ ନିଜ ହାତକୁ ସଫା କରି ସେମାନଙ୍କୁ ଧରିଲେ ସେମାନେ ଆଉ ରୋଗକ୍ରାନ୍ତ ହେବେ ନାହିଁ ସୁସ୍ଥ ରହିବେ ତେଣୁ ନବଜାତ ଶିଶୁ ଯେଉଁଠି ହେଉଛନ୍ତି ପରିବେଶ ନିହାତି ଭାବରେ ପରିଷ୍କାର ରଖିବା ଦରକାର